ଆମେ ସାଧାରଣତଃ ମାଛ ଧରିବା ସମୟରେ ଜାଲ ବ୍ୟବହାର କରୁ ଆଉ ଜାଲ ବ୍ୟବହାର କରିବା ପାଇଁକି ଆମେ ଗୋଟେ ଡିଙ୍ଗୀ ସାହାଯ୍ୟରେ ଯେଉଁ ସମୁଦ୍ର ହଉ କି ନଦୀ ଭିତରକୁ ଯାଇକିନା ସେ ଜାଲକୁ ଆମେ ଚାରିପଟ ବାନ୍ଧି ଦଉ ମାନେ ଏପଟ ମୁଣ୍ଡରୁ ସେପଟ ମୁଣ୍ଡକୁ ବାନ୍ଧି ଦଉ ବାନ୍ଧି ଦେଲା ପରେ କ'ଣ ହୁଏ ନା ମାଛମାନେ ସେତେ ଲାଗନ୍ତି ତାପରେ ଦୁଇ ତିନି ଘଣ୍ଟା ଗଲାପରେ ଆମେ ତାକୁ କାଢ଼ିକିନା ମାଛକୁ ଉପରକୁ ନେଇଆସୁ ଏଥିପାଇଁ ଡେଲି ତିନି ରୁ ଚାରି ଘଣ୍ଟା ଆମକୁ ସମୟ ଅତିକ୍ରମ କରିବାକୁ ପଡ଼େ କାହିଁକିନା ଆମେ ଯେତେବେଳେ ମାଛ ଧରିବାକୁ ଯାଉ ଡେଙ୍ଗୀ ସାହାଯ୍ୟରେ ମଝିକି ଯାଉ ଗଲା ପରେ ଜାଲକୁ ନଦୀ ର ଉଭୟ ପାର୍ଶରେ ବାନ୍ଧି ଦଉ ସେଥିପାଇଁ ଆମକୁ ହାରାହାରି କ'ଣ ଗୋଟିଏ ଘଣ୍ଟା କି ଦେଢ଼ ଘଣ୍ଟା ସମୟ ଯାଇଥାଏ ତାପରେ ଆମେ ତାକୁ ବାନ୍ଧି ସାରିଲା ପରେ ଉପରକୁ ଆସୁ ଠିକ ଯୁହାର ଯେତେବେଳେ ଆମର ଛାଡ଼ିଯାଏ ନଦୀ ପାଖରୁ ଆମେ ତାକୁ ଜାଲକୁ କାଢ଼ି ଦଉ ଜାଲରେ କାଢ଼ିଲା ପରେ ବିଭିନ୍ନ ଟାଇପର ମାଛ ପଡ଼ନ୍ତି ଆମେ ତାକୁ ଗ୍ରେଡ଼େସନ୍ କରିଦଉ ଗ୍ରେଡ଼େସନ୍ କଲାପରେ ତାକୁ ଆମେ ବିଭିନ୍ନ ଥର ମାଛର ସାଇଜ ନେଇ ଆମେ ତାକୁ ବିକ୍ରି କରୁ ସେଥିପାଇଁ ଜାଲର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଆମେ ଜାଲର ସାଇଜ ଆମେ ସେ ମାଛ ସାଧାରଣତଃ ଆମ ନଦୀରେ ଯାହା ପଡ଼େ ସେୟାକୁ ଅନୁଯାଇ ଆମେ ଜାଲ ଆମେ ପ୍ରସ୍ତୁତ କରୁ ଯାହାଫଳରେ କ'ଣ ହୁଏ ନା ଆମକୁ ସହଜ ହୁଏ ସେ ମାଛ କାରଣ ବଡ଼ ବଡ଼ ମାଛ ପାଇଁକି ବଡ଼ ବଡ଼ ଯେଉଁ ହୋଲ ଦରକାର ଆମର ଏଇଠି ସାଧାରଣତଃ ମିଡ଼ିଅମ୍ ସାଇଜ ମାଛ ପଡ଼େ ସେଇ ଟାଇପ୍ ର ଜାଲ ଆମେ ବ୍ୟବହାର କରୁ ଆଉ ଦୁଇ ତିନି ଚାରି ଘଣ୍ଟା ପରେ ଆମେ ତାକୁ କ'ଣ ବାହାରକୁ ଆଣୁ ବାହାରକୁ ଆଣିଲା ପରେ ମାଛ ଯାହା ପଡ଼ିଥାନ୍ତି ତାକୁ ଉପରେ ଝାଡ଼ି ଡେଲି ଆମେ ଏ ବାବଦରେ ଦୁଇ ରୁ ଚାରି ଘଣ୍ଟା ଏମିତି ବେଳେବେଳେ ପାଞ୍ଚ ଘଣ୍ଟା ଏଇଟା ଆମର ଡିପେଣ୍ଡ କରୁଛି ଜୁଆର ଉପରେ ଜୁଆର ର ସମୟ ନେଇ ଆମେ ଆମର ମାଛ ଧରିବା ସମୟ ନିର୍ଘଟ କରିଥାଉ ଏଇଟା ହିଁ ଆମର କୌଶଳ